ଭାରତର ବିଭିନ୍ନ ଜାଗାକୁ ମୁଁ ବାଇକ୍ ଯୋଗେ ଭ୍ରମଣ କରିଛି ଯେମିତିକି ପୁରୀ ଜାମ୍ମୁ କାଶ୍ମୀର ଆନ୍ଧ୍ରପ୍ରଦେଶ ତାମିଲନାଡ଼ୁ ଇତ୍ୟାଦି ମୋତେ ଭ୍ରମଣ କରିବାକୁ ବହୁତ ଭଲଲାଗେ ମୁଁ କାର୍ ଅପେକ୍ଷା ବାଇକ୍ରେ ବେଶୀ ଭ୍ରମଣ କରିବାକୁ ଭଲପାଏ ବାଇକ୍ରେ ଭ୍ରମଣ କରିବା ସମୟରେ ମୁଁ ସେହି ଜାଗାର ପ୍ରାକୃତିକ ଦୃଶ୍ୟକୁ ବେଶୀ ଉପଭୋଗ କରିପାରେ ଆଗକୁ ମଧ୍ୟ ମୁଁ ମୋ ସାଙ୍ଗମାନଙ୍କ ସହିତ କିମ୍ବା ମୋର ସ୍ୱାମୀ ନହେଲେ ପିଲା ଛୁଆ ସହିତ ବାଇକ୍ରେ ଭ୍ରମଣ କରିବାକୁ ଯିବାକୁ ଚାହୁଁଛି ମୁଁ ଆଗକୁ ମୋର ବାଇକ୍ରେ ମୟୂରଭଞ୍ଜ କଳାହାଣ୍ଡି ମାଲକାନଗିରି ଆଉ ବିହାର ଏବଂ ଅନ୍ୟ କୌଣସି ଜାଗାକୁ ଯିବାକୁ ଚାହୁଁଛି ମୋତେ ବାଇକ୍ରେ ବୁଲିବାକୁ ଖୁସି ଲାଗେ ଏବଂ ବହୁତ ଆନନ୍ଦ ଲାଗେ ମୁଁ ବାଇକ୍ରେ ବୁଲିବା ସମୟରେ ସମ୍ପୂର୍ଣ୍ଣ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିପାରେ